ମାଣ ଭାଇ ଗୋଟେ ଜୋତା ଗୋଟେ ଜୋତା ଦେଖାଇଲ କ'ଣ କ'ଣ କ'ଣ ଅଛି କହିଲ ଭେରାଇଟି ମୋର ସବୁ ବ୍ରାଣ୍ଡ୍ ଆଡ଼ିଦାସ୍ର ଗୋଟେ ଦେଖା ଆଡ଼ିଦାସ୍ର ଜୋତା ଜୋତା ସେଇ ଦେଖ ତିନି ହଜାରରୁ ପାଞ୍ଚ ହଜାର ଭିତରେ ଗୋଟେ ଦେଖ ସାଇଜ୍ ମୋର ଆଠ ନମ୍ବର ଆଠ କି ନ ଦେଖିକି କାଗଜ ଦେଖୁନ ଆଉ ଦେଖ କ'ଣ ଅଛି ଆଉ ଦେଖ ଆଉ କ'ଣ ନେବ ଆଉ ହଁ ହ୍ୱାଇଟ୍ର ଦିଅ ହ୍ୱାଇଟ୍ ଦେଖାଇଲ ହ୍ୱାଇଟ୍ର ମୁଁ ଭଲ ଅଛି ତୁମେ ହଁ ଯେ ଏଇଟା ଦେଲ ଯେ ଏଇଟା କ'ଣ ପାଦକୁ ଫିଟ୍ ହେଉନି ମ ପାଦକୁ ଫିଟ୍ ହେଉନି ଏଇଟା ନଅ ନମ୍ବର ଦରକାର ନା ମୋର ନହେଲେ ପାଦ ଦେଖିକି କୁହନ୍ତୁ କେତେ ସାଇଜ୍ ଅଛି ହଁ ହଁ ହଁ ଭଲ ଅଛି ଯେ ଆଉ ଇଏ ରଖୁଛ କି ଯେଉଁ ଆମର ଛୋଟପିଲାଙ୍କ ପାଇଁକା ସ୍ତ୍ରୀ ଲୋକ ପାଇଁ ଛ ରୁ ଷାଠିଏ ଦେଖ ଦେଖ ପୁଅ ପାଇଁ ଦେଖ ପୁଅକୁ ଆଠବର୍ଷ ହେଲାଣି

କ'ଣ ଭାଇ ନେବା ତ ସେଥିରେ କ'ଣ ଅଛି ହଁ ତା'ହେଲେ ଇଏ ଜୋତା ଦୋକାନ ଆଚ୍ଛା ମୋ ପୁଅ ପାଇଁ ସାର୍ ସେ କ'ଣ ଛୋଟ ପିଲାଟେ ଜାଣିପାରୁଛି ତାକୁ ଗୋଟେ ଦେଇଦେବି ଫ୍ଲାଇଟ୍ ହଁ ଆଉ ଏଇଟା ଚଏସ୍ ଏଇଟା କେତେ ଟଆଁ

ଆଉ ଟିକେ କମାନ୍ତୁ ନାଇଁ ସାର୍ ଆଉ ଟିକେ କମ୍ କଲେ ଭଲ ହୁଅନ୍ତା ମ ଏତେ ଟଙ୍କା

ହଉ ଭାଇ